ଆଛା ହଁ ସବୁ ଭଲ ଚାଲୁଛି ହଁ ହଁ ତୁମହେଲେ ଯଦି ଦେଖିବା ତ ହେଲେ ନାଇଁ ଭଲ ନେଇି ଚକଟା ହଉ ଆଠ ନଅଟା ଖଣ୍ଡେ ବେପାର ଯେମିତି ଦୁକାନ ଚାଲିବ ହଁ ଏଇନା କମ୍ ହେଉଛି ବୋଇଲେ ସମ୍ବଲପୁରରେ ବହୁତ ମାନେ ବେପାର ବେଶି ଲୋକ ଭିଡ଼ରେ ତାନେ ବହୁତ ବେପାର ହେଲେ ଲୋକମାନେ ଆସିବେ ବହୁତ ଲୋକ ବି ଯେମିତି ମାନେ ଦୁଇ ପଇସା ଯେମିତି ଆମକୁ ମିଳିପାରେ ହଉ ତାହେଲେ ସବୁ ଦୋକାନ ପୁରା ଆଠ ନଅଟା ଦୋକାନ ସନ୍ଧ୍ୟାନେ ଦୁକାନ କରିକିରି ସେମାନେ ସବୁ କରାଯିବ ଆଉ

ହଉ ମାସେ ରହୁ ତ କେମିତି ବେପାର ଚାଲିବ ଯେ ଜଣା ପଡ଼ିଯିବ ତାପରେ ଆଉ ବେପାର ଯଦି ଯଦି ଭଲ ହେବ ତାହା ଆସ୍ତେ ଆସ୍ତେ ଆଉ ବଢ଼ିଯିବା ଆଉ

ଆଉ କ'ଣ କହିବ କି ପୁରା ଦିନକୁ ଏଇ ପନ୍ଦରଶହ ଦୁଇ ହଜାର ଦିନକୁ ବେପାର ହୁଏ ବେଶି ନାଇଁ

ହଉ ଆଉ ତ ଭଲ ହବ ଯଦି ଦିନକୁ ତିନି ହଜାର ଚାରି ହଜାର ପାଞ୍ଚ ହଜାର ଯଦି ଦିନକୁ କମ ହେତ୍କି ଇନକମ୍ ହବ ତାହେଲେ ସମ୍ବଲପୁର କାଇଁ କୁଆଡ଼େ ଯିିମା ତୁମ ସାଇଟରେ ଇନେ କରିକିରି

ବରା ସିଙ୍ଗଡ଼ା ଏଇରା ଇଟିଲି ତାପରେ କିରାନୀ ସାମାନ ସବୁ ସାମାନ ପୁରା ଦୋକାନ ଭଡ଼ା କରିକି ହେଲା କରିକି ତାମାନେ ବିକାଯିବ ରୁମ୍ର ଭଡ଼ା କେତେ ଲେଖାଁ ଯେ ପଚାରି ଦେବ

ହଁ କେଉଁ ଭଡ଼ା ନେଇକିରି ସେମାନେ କିରାନୀ ସାମାନ ଇରା ସିଙ୍ଗଡ଼ା ବରା ଇଟିଲି ପିଆଜି ଏ ସବୁ ତାମାନେ ସବୁ ସାମାନ କିଣିକିରି ସବୁ ବିକାଯିବା ଆଉ ଓ ହଉ ସବୁ ମିଳିବ ତା'ହେଲେ ନାଇଁ କି କିଛି ଅସୁବିଧା ନାଇଁ ହଏ ହଁ ହଉ ହଉ